ହ୍ୟାଲୋ ରବିଭାଇ ଆପଣଙ୍କର ଗୋଟେ ଅଛି ନା କଣ ସେଇ ଯୋଉ କଟକ ନରାଜ ବୁଲିବାକୁ ଯିବା କଥା ମୋର ଯେ ମୁଁ ସେଇଥିପାଇଁ ପଚାରୁଛି କେତେ କଣ ରେଟ୍ କେମିତି କଣ ନେଉଛ ସେ ଭଡ଼ା ଆମେ ଚାରିଜଣ ପାଞ୍ଚଜଣ ଯାଇଥାନ୍ତୁ ଆଉ ଆପଣଙ୍କ ନମ୍ବର୍ଟା ତାହାଲେ ମୋତେ ଟିକିଏ ଦିଅନ୍ତୁ

ଆଉ ତାହାଲେ କେତେ କଣ ରେଟ୍ ଟିକିଏ କହିଲେ ଆମେ ଆପଣଙ୍କ କେତେ କଣ କୁହନ୍ତୁ ଭଡ଼ା ଭଡ଼ା ନା ମ ଏତେ କଣ ବଢ଼େଇକି କହୁଛ ଆଉ ଆମେ କଣ ଇଏ କୋଉଠୁ ଆସିଛୁ ଯେ ଏତେ ରେଟ୍ କହିନେ ହେବନା ଆମେ ଦୁଇ ଚାରଟା ଜାଗା ଯିମୁନା ବୁଲିବାକୁ ହଁ ଯିମୁ ମାନେ ଏଇଟା ଟିକିଏ କାଟନ୍ତୁ ଆମେ କୋଉଠୁ ଧର ଆସୁଛନ୍ତି ଏଣେ କୁଆଡ଼ୁ ଅଲଗା ଜାଗା ତ ନୁହେଁ ଆମେ ଯିମୁ ଟିକିଏ ବୁଲିବାକୁ ଆପଣଙ୍କ ଶୁନ୍ୟ ଟ୍ୟାକ୍ସି ଭଲରେ ସୁବିଧା ରେଟ୍ ରେ ଟିକିଏ କାମ କରନ୍ତି ବୋଲି ଆଉ ଲୋକ ଯିବା ଆସିବା

କେତେ ଆଜ୍ଞା

କେତେ କଣ କହିଲେ ଟିକିଏ ମୁଁ ବୁଝିପାଇଲି ନାହିଁ ତ କେତେ କଣ କୁହନ୍ତେ ଆମେ ଟିକିଏ ଜାଣିନେ ତାପରେ ସେଠି କଣ କଣ ସବୁ ଭାଇ ବିକ୍ରି ହେଉଛି

ସେଠି କଣ ତାଫିଆ ଫାଫିଆ ନାଳିଆ ଫାଳିଆ ସବୁ ବିକ୍ରି ହୁଏନା ସେଇ ତ କେତେ କଣ ରେଟ୍ ସେ ସବୁ ଜିନିଷ ସବୁ

ଅ ଆଉ କଣ ଅଛି ବୁଲିବାକୁ ଆଉ ଅନ୍ୟ ଲୋକଠୁଁ ଭାଇ କେତେ ଭଡ଼ା କଣ ନେଉଛ ଓହୋ ନା ନା ଅନ୍ୟ ଲୋକଠୁଁ ଭଡ଼ା କେତେ କଣ ନେଉଛ

ଆଉ ଟିକିଏ ରେଟ୍ ଟିକିଏ ରେଟ୍ କମ୍ କର ଟିକିଏ ଭାଇ

ଦୁଇ ହଜାର ଯେତେବେଳେ ତ ଆମେ ଯିମୁ ତୁମରି ଗାଡ଼ି ନେଇକି ଯିମୁ ଆଉ ଆଉ କାହା ଗାଡ଼ି ନେବୁକି ଆ ସେଇଥିପାଇଁ କହୁଥିନୁ ଆଉ ହଁ ଫାଇନାଲ୍ କଣ କି ଭାଇ ପନ୍ଦରଶହ ଟଙ୍କା କର ଆମେ ଯିମୁ ଦିନେ ଦୁଇ ଦିନ ଭିତରେ ଆମେ ବାହାରୁଛୁ ତ ସେଇଥିପାଇଁ ପଚାରୁଥିନି

ହଉ ମୁଁ ରହୁଛି ତାହାନେ ଭାଇ